ଆମେ ସାଧାରଣତଃ ପଶୁପାଳନ କରୁଥାଉ ଗାଈ ମେଣ୍ଢା ଛେଳି କିନ୍ତୁ ଆମର ଦୁଇଟା ଗାଈ ଅଛି ଆଉ ଛେଳି ଚାରିଟି ଅଛି ତେଣୁ ଗାଈ ଛେଳି ରଖିବା ଦ୍ୱାରା ଭଲ କିନ୍ତୁ ଗୋଟେ ଜାଗାରେ ଆମେ ରଖୁ ତା'ର କାରଣ ହେଉଛି ଜାଗା ବହୁତ ସଟେଜ୍ ଥାଏ ଆମର ସେଠି ଗୋଟିଏ ଏରିଆ ଭିତରେ ଆମେ ରଖୁ ତାକୁ ଡ଼ିଭାଇଡ଼ କରିକିନା ଆମେ ରଖିଛୁ ଗୋଟିଏ ସ୍ଥାନରେ ଆମେ ପଶୁପାଳକୁ ରଖିଥାଉ ପଶୁପାଳନ ଆମେ ସାଧାରଣତଃ ଆମେ ବାହାରକୁ ସେମାନେ ଚରିବାକୁ ଯାଆନ୍ତି ତାପରେ ଆମେ ଆଣି ସେ ଘରେ ବାନ୍ଧି ଦେଉ ସେମାନେ ସେ ଘରେ ରହନ୍ତି ଆଉ ଏହା ଆମର ଯେଉଁ ଅର୍ଥନୈତିକ ସ୍ଥିତିକୁ କିଛିଟା ସୁଧାରିବାରେ ବହୁତ ସାହାଯ୍ୟ କରେ

ତେଣୁ ଆଗକୁ ଅଧିକା ପ୍ଲାନ୍ ଅଛି ଯେ ତାକୁ ଆମେ କେମିତି କଣ କିଛି ଗର୍ମେଣ୍ଟ୍ ସହାୟତା ପାଇସାରିଲା ପରେ ଚେଷ୍ଟା ବି ଜାରି ରଖିଚୁ ଆମେ ସେମାନଙ୍କୁ ଟିକେ ଅଧିକା କରିବୁ କାରଣ ବର୍ତ୍ତମାନ ଯେତିକି ଆମେ ପାଳୁଛୁ ସେଥିରେ ଆମର ମୋଟାମୋଟି ଆମର ପରିବାର ପ୍ରତିପୋଷଣ ହୋଇଯାଉଛି ଆଉ ଆମର କିଛି ଅସୁବିଧା ହେଉନି ଆମର ଦୁଇଟି ଗାଈ ବାଛୁରୀ ବି ଗୋଟେ ଅଛି ଏମିତି ସବୁ ଆମର ଅଛି